ଆରେ ଭାଇ ଆକାଶ ବହୁତ ଦିନ ପରେ ଭେଟ ହେଲୁରେ ଭଲ ଅଛୁ ଘରେ ସମସ୍ତେ ଭଲ ହଁ ତୋତେ ଗୋଟିଏ କଥାଟିଏ ପଚାରିବାର ଥିଲାରେ ବହୁତ ଦୁବିଧାରେ ଅଛି ମତେ ଏବେ ହଠାତ ଖୋର୍ଦ୍ଧା ଯିବାର ଅଛି ଗାଡ଼ି ନାହିଁ କିଛି ନାହିଁ ତୁ କେବେ ଓଲା ଉବର ବ୍ୟବହାର କରିଛୁ ହଁ ହଁ କେତେ କଣ ସୁବିଧା ଅଛି ଓଲା ଉବରରେ ଡ୍ରାଇଭର ମାନଙ୍କ ବ୍ୟବହାର ସୁରକ୍ଷିତ ନାଁ ଓଲା ଉବରରେ ଯିବାର ଆମେ ପାଞ୍ଚ ଜଣ ଖଣ୍ଡେ ଯିବାର ଥିଲା ଗାଡ଼ିରେ ଜାଗା ଅଛି କେତେ କଣ ଦାମ ନେଉଛନ୍ତି

ହଉ ଠିକ ଅଛି